ମାଛଧରା ଏକ ବୃତ୍ତି ଏହାକୁ ଆମର ପିଲାମାନେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି କାରଣ ମାଛ ଧରିବାବେଳେ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ କାଦୁଅ ପାଣି ପଙ୍କରେ ପଶି ଯିବାକୁ ପଡ଼ିଥାଏ ଏବଂ ମାଛ ଧରିକି ଉଠିକି ଆସିଲାପରେ ଦେହସାରା ଆଇଁସିଣିଆ ଗନ୍ଧ ହୁଏ ତେଣୁ ଆମ ପିଲାମାନେ ଏହି ମାଛ ଧରାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି ତେଣୁ ଆମେ ତାକୁ ବୃତ୍ତି ଭାବେ ତ ଗ୍ରହଣ କରିନୁ କିନ୍ତୁ ମାଛ ଧରି ନିଜେ ଖାଇବା ସହିତ ଅଳ୍ପ ଏଇ ଘର ପାଖରର ଲୋକମାନଙ୍କୁ ଗାଁ ସାହି ପଡ଼ିଶାରେ ଏମାନଙ୍କୁ କିଛି ମାଛ ଦେଇଥାଉ ବିକ୍ରୀ ବି କରିଥାଉ ତେଣୁ ଏହି ବୃତ୍ତିକୁ ଆମ ପିଲାମାନଙ୍କୁ ଆପଣେଇବାକୁ ପଡ଼ିବ ନାହିଁ କାରଣ ସେମାନେ ପାଠଶାଠ ପଢ଼ି ଚାକିରୀ କରିବେ ତେଣୁ ଏ ମାଛମରା ବୃତ୍ତିଟି ସେମାନଙ୍କୁ ପସନ୍ଦ ନୁହେଁ